ଆମେ ପ୍ରଥମେ ପ୍ଲସ୍ ଟୁ ଫାର୍ଷ୍ଟ କଲା ପରେ ପ୍ଲସ୍ ଥ୍ରୀ କଲେଜରେ ଆମକୁ ୱେଲକମ୍ କରାଯାଏ ସେଇଦିନ ସେଇ କଲେଜରେ ଗୀତ ନାଚ ସଙ୍ଗୀତ ଇତ୍ୟାଦି ବହୁତ ସୁନ୍ଦର ଭାବେ ହୋଇଥାଏ ଆମ ଭିତରେ ଥିବା ସବୁ କଳାକୁ ମଧ୍ୟ ଆମେ ସେଠାରେ ଉପସ୍ଥାପନା କରିଥାଉ ସେହିଦିନ ସାର୍ ମିସ୍ ମାନେ ବହୁତ ସୁନ୍ଦର ଆୟୋଜନ କରିଥାନ୍ତି ଆମ କଲେଜରେ ଅନେକ ପୂଜା ମଧ୍ୟ ହୁଏ ଗଣେଶ ପୂଜା ସରସ୍ୱତୀ ପୂଜା ଇତ୍ୟାଦି ସବୁ ବହୁତ ସୁନ୍ଦର ଭାବେ ହୋଇଥାଏ

ପ୍ଲସ୍ ଥ୍ରୀ ବାହାରିବା ସମୟରେ ଆମକୁ ଫେୟର୍ ୱେଲ୍ ମଧ୍ୟ ଦେଇଥାନ୍ତି